ହଁ ମୁଁ ପ୍ରଥମେ ଆମ ପଞ୍ଚମ ଶ୍ରେଣୀ ଯେତେବେଳେ ପଢ଼ୁଥିଲୁ ସେତେବେଳେ ପହଁରିବା ଶିଖିଲି ମୁଁ ପାଣିକି ବହୁତ ଭୟ କରୁଥିଲି ଭାବୁଥିଲି ଯେ ପାଣିକି ଯିବି ଯଦି ପହଁରିବି ମୁଁ ବୁଡ଼ିଯିବି ତା' ହେଲେ କିଏ କହିବ ସେଥିପାଇଁ ମୋ' ସାଙ୍ଗମାନେ ମୋ' ବଡ଼ ଭାଇ ମଧ୍ୟ ମୋତେ କହନ୍ତି ଯେ ଯାଆ ତୁ ପହଁରିବୁ ମୁଁ କହିଲି ନାହିଁ ମୁଁ ପହଁରିପାରିବିନାହିଁ ମୁଁ ତ ଶିଖିନାହିଁ ମୋତେ ମୋ' ବଡ଼ ଭାଇ କହିଲେ ତୁ ଚାଲ୍ ପହଁରିବା ମୁଁ ମୁଁ କହିଲି ତୁ ଆଗେ ଆଗେ ପହଁର ମୁଁ ତୋ' ପଛେ ପଛେ ଯାଉଛି ମୋତେ ବହୁତ ଡର ଲାଗୁଥିଲା ତା' ପରେ ସେ ମୋତେ ପହଁରିବା ଶିଖାଇଲା କେମିତି ହାତ ଗୋଡ଼ ବାଡ଼େଇବୁ କେମିତି ପହଁରିବୁ କେମିତି ନିଃଶ୍ଵାସ ନେବୁ ପାଣିରେ ଥିଲାବେଳେ ଏସବୁ ଶିଖିଲା ପରେ ଆଜି ମୁଁ ଭାବୁଛି ହୁଏତ ସେଦିନ ପହଁରା ଶିଖିଥିଲି ବୋଲି ଆଜି ମୁଁ ଠିକ୍ସେ ପହଁରିପାରି କୌଣସି ସରକାରଙ୍କ ଚାକିରିରେ ମଧ୍ୟ ଇଣ୍ଟରଭ୍ୟୁ ଦେଇପାରିବି